ଆମ ଘରେ ଦଶହରା ପର୍ବପର୍ବାଣୀ ପାଇଁ ମୁଁ ରଣପୁରରେ ଅମ୍ବର ଗଣେଶ କ୍ରୀଷ୍ଣା ଇତ୍ୟାଦି ଦୋକାନ ମୁଁ ବୁଲିଲି ସେଥିମଧ୍ୟରୁ ଅମ୍ବର ଦୋକାନ ଶାଢ଼ୀ ଆଉ ଡ୍ରେସ୍ ମୋତେ ପସନ୍ଦ ଲାଗିଲା ମୁଁ ଦୁଇହଜାର ଟଙ୍କା ଦେଇ ଡ୍ରେସ୍ କିଣିଲି ଏହାକୁ ମୁଁ ଦୁଇ ତିନିବର୍ଷ ହେଲା ବ୍ୟବହାର କଲିଣି ମୋତେ ଏହା ପସନ୍ଦ ଲାଗୁଛି ଏବଂ ନୂଆ ଭଳି ଦେଖାଯାଉଛି ତେଣୁ ମୁଁ ମୋ ସାଙ୍ଗମାନଙ୍କୁ କହିଲି ରଣପୁର ଅମ୍ବର ଦୋକାନରୁ ଜିନିଷ ଆଣିଲେ ଭଲ ରହିବ